ମୁଇଁ ଅନ୍ତତଃ ଦୁଇ ତିନ୍ ଟା ପାଠଗାର ନ ଯାଇକିରି ପାଠ ପଢ଼ିଛେଁ

ଗାନ୍ଧୀ ସ୍ମୃତି ପାଠାଗାରଟା ବରଗଡ଼େ ଅଛି ସେଇଟା ମୋତେ ବହୁତ୍ ଭଲ୍ ଲାଗ୍ଲା ଏଥିର୍ ଲାଗି ଭଲ୍ ଲାଗ୍ଲା ଯେ ସେନ ବିଭିନ୍ନ ବିଷୟ ଉପ୍ରେ ବହୁତ୍ ଟୁ ବହି ଅଛି କଳା ସାହିତ୍ୟ ଇତିହାସ ଭୂଗୋଲ୍ ଜ୍ଞାନ ବର୍ଦ୍ଧକ୍ ପାଇଁ ନିୟୁଜ୍ ପେପର୍ ମାନେ ମଧ୍ୟ ଅଛେ ଆର୍ ତାର୍ ସାଙ୍ଗେ ସାଙ୍ଗେ ମୋତେ ପା ବହି ପଢ଼୍ବା ଟା ବହୁତ୍ ଭଲ୍ ଲାଗ୍ସି ସେଥି୍ର୍ ଲାଗି ଘରେ ମୁଇଁ ମୋର୍ ଛୋଟ୍ ଲାଇବ୍ରେରୀଟେ ବି କରିଛେଁ ବିଭିନ୍ନ ପ୍ରକାରର ବହି ଅଛେ ଯେନ୍ତା ଦ ସିକ୍ରେଟ୍ ଅଫ୍ ସକ୍ସେସ୍ ହେଲା ମୋଟିଭେସନ୍ ପାୱାର୍ ୟୁ କ୍ୟାନ୍ ଉଈନ୍ ଏନ୍ତା ବହୁତ୍ ଟି ବହି ଅଛେ ସେ ବହି ମାନ୍ ଙ୍କେ ପଢ଼ଲେ ମୋର ମନର୍ ତାକତ୍ ବହୁତ୍ ବଢ଼ି ଯାଇସି ସେଥିର୍ ଲାଗି ମୋର୍ ବାକି ସମସ୍ତେ ବି ଘର ବହି ରଖ୍ବାର୍ କଥା ଲାଇବ୍ରେରୀ ଗୁଟେ ଗୁଟେ କରବା କଥା